ହଁ ମୁଁ ଗୁଜୁରାଟ ରାଜ୍ୟକୁ ଯାଇଥିଲି ତ ପକ୍ଷୀ ଦେଖିବାପାଇଁ ତ ସେଠାରେ ମୋତେ ଏକ ବିରଳ ପକ୍ଷୀ ଦେଖିବାକୁ ମିଳିଥିଲା ଯାହାର ନାମ ହେଉଛି ଫ୍ଲେମିଙ୍ଗୋ ଏହା ଓଡ଼ିଶାରେ ଥିବା ବତକ ବତକ ପରି ଦେଖିବାକୁ ଲାଗିଥାଏ କିନ୍ତୁ ଏହା ଡିଫରେନ୍ସ ଏହା ହେଉଛି ଯେ ପାର୍ଥକ୍ୟ ମଧ୍ୟରେ ଏହା ହେଉଚି ଯେ ଫ୍ଲେମିଙ୍ଗୋ ପକ୍ଷୀର ବେକଠାରୁ ତାର ଥଣ୍ଟ ପର୍ଯ୍ୟନ୍ତ ବହୁତ ଲମ୍ବା ହୋଇଥାଏ ଏବଂ ତାର ଗୋଡ଼ ଦୁଇଟି ମଧ୍ୟ ପ୍ରାୟ ଗୋଟେ ଫୁଟରୁ ଦେଢ଼ଫୁଟ ଦେଖାଯାଇଥାଏ ମତେ ଦେଖାଯାଉଥିଲା ଏବଂ ଏହାର ମଝି ପାଖଟି ଯେଉଁଟା କି ଆମର ତାର ଖାଦ୍ୟସ୍ଥଳୀ ଯେଉଁଠି ରହିଥାଏ ସେଇ ମଧ୍ୟଟି ବହୁତ ମୋଟା ଥିଲା ଏବଂ ଏହା ପାଣି ଏବଂ ପାଣିରୁ ମାଛ ଧରିବା କୁ ପସନ୍ଦ କରିଥାନ୍ତି ଏବଂ ଏହା ବତକ ପରି ମଧ୍ୟ ଦେଖିବାକୁ ହୋଇଥାଏ ତାଙ୍କର ଗୋଡ଼ ଦୁଇଟି ବହୁତ ସରୁ ଥାଏ ମତେ ସେଇଟି ବହୁତୁ ବିସ୍ମୟ ଲାଗିଥିଲା କି ଏତେ ସରୁ ଗୋଡ଼ରେ କେମିତି ସେମାନେ ଚାଲିପାରୁଛନ୍ତି ମତେ ବହୁତ ଭଲ ଲାଗିଥିଲା ସେ ପକ୍ଷୀକି ଦେଖିବାପାଇଁ ଏବଂ ମୁଁ ମଧ୍ୟ ଉତ୍ସାହ ପ୍ରକାଶ କରିଥିଲି କି ସେ ଫଟୋ ଗୁଡ଼ିକ ଉତ୍ତୋଳନ କରି ଆମ ରାଜ୍ୟରେ ଭାଇମାନଙ୍କୁ ଦେଖାଇବା ପାଇଁ କି ଅନ୍ୟ ରାଜ୍ୟରେ ମଧ୍ୟ ଏପରି ପକ୍ଷୀ ରହିପାରୁଛନ୍ତି ତାର ତୁଳନା କରିବାପାଇଁ ମୁଁ ବତକ କିଣିଥିଲି କିନ୍ତୁ ବତକ ପକ୍ଷୀ ଏତେ ଲମ୍ବା ନଥିଲେ